ମୋର ରୋଷେଇ କରିବା କ୍ଷେତ୍ରରେ ବିଭିନ୍ନ ସାଂସ୍କୃତିକ ପରମ୍ପରା ମଧ୍ୟ ଉପାଦାନ ଗୁଡ଼ିକ ମିଶ୍ରଣ କରିଛନ୍ତି ସେହିଗୁଡ଼ିକ ହେଲା ଆଗରେ ସାଂସ୍କୃତିକ ଲୋକମାନେ ଯେମିତି ହଲଦୀ ନିଜେ ଉତ୍ପାଦନ କରି ସେହି ହଳଦୀ ଗୁଣ୍ଡ ସହିତ ଓ ରୋଷେଇ କରୁଥିଲେ ଓ ଲଙ୍କାଗୁଣ୍ଡ ବି ସେମିତି ନିଜେ ଉତ୍ପାଦନ କରି ନିଜେ ମସଲା ତିଆରି କରି ସେହି ଲଙ୍କା ଗୁଣ୍ଡ ସହିତ ରୋଷେଇ କରୁଥିଲେ ଓ ଆମର ଏଇଠି ଉତ୍ପାଦନ ଆମ ଦେଶରେ ଉତ୍ପାଦନକାରୀଗୁଡ଼ିକ ସାଂସ୍କୃତିକ ଉତ୍ପାଦନ ସେହିଗୁଡ଼ିକ ହେଲା ଧନିଆ ପତ୍ର ଯେମିତି ରୋଷେଇରେ ପକେଇଲେ ରୋଷେଇ ଖାଇବାକୁ ଟେଷ୍ଟ ହୁଏ ବହୁତ ଭଲଲାଗେ ଧନିଆ ପତ୍ର ଓ ଯେମିତି ବହୁତ ସାଂସ୍କୃତିକ ପରମ୍ପରା ମିଶ୍ରଣ କରିଛନ୍ତି ଏହିଗୁଡ଼ିକ ମୋର ରୋଷେଇର ସାଂସ୍କୃତିକ ପରମ୍ପରା